କ୍ରିକେଟ ଖେଳ ଆମ ଭାରତର ଏକ ବଡ଼ କ୍ରିକେଟ ଖେଳ ଲୋକ ବହୁତ ଭଲ ପାଆନ୍ତି କ୍ରିକେଟ ଖେଳ ଦେଖିବାକୁ ପାଇଁ କାରଣ ସେଥିରେ ଆମର କିଛି ଉପକାର ଅଛି ଆଉ ସେଥିରେ ଆମର କିଛି ଲାଭ ବି ଅଛି ମଣିଷ ବଞ୍ଚିବା ପାଇଁ କିଛି ଏକ୍ସରସାଇଜ କରିବା ଆବଶ୍ୟକ ଆଉ କ୍ରିକେଟ ଖେଳିଲେ ମଣିଷ ଦେହ ଫ୍ରି ରୁହେ ଆଉ କ୍ରିକେଟ ଖେଳରେ କାରଣ ଏଗାର ଜଣ ପିଲା ଖେଳନ୍ତି ଏଗାର ଜଣ ପିଲା ଖେଳନ୍ତି ଆଉ ଦୁଇ ଜଣ ବ୍ୟାଟିଙ୍ଗ କରନ୍ତି ଜଣେ ଅମପ୍ୟାର ହୁଏ କ୍ରିକେଟ ଖେଳରେ ଏଗାର ଜଣ ଖେଳାଳିରେ ଦୁଇ ଜଣ ବ୍ୟାଟିଙ୍ଗ କରନ୍ତି ଜଣେ ଜଣେ ବୋଲିଙ୍ଗ କରନ୍ତି ଜଣେ କିପିଙ୍ଗି କରେ ଆଉ ସମସ୍ତେ ଫିଲ୍ଡିଙ୍ଗ୍ କରନ୍ତି ସେଥିପାଇଁ କ୍ରିକେଟ ଜଣେ କିପର ନିହାତି ଦରକାର ଏବଂ ବ୍ୟାଟ୍ସମ୍ୟାନ ବ୍ୟାଟିଙ୍ଗ କଲାବେଳେ ଯେଉଁ ବଲଟି ବ୍ୟାଟରେ ନ ବାଜେ ସେ ବଲ୍ ଟି କିପରି ପାଖକୁ ଯାଇଥାଏ ଆଉ ବୋଲର ବୋଲର ସେ ସଦାବେଳେ ଓଭର ଓଭର କେ ଛଅଟି ବଲ ଛଅଟି ବଲ ପକେଇବାର ସହିତ ବ୍ୟାଟ୍ସମ୍ୟାନ ଛଅ ଟି ଯାକ ବଲ ବ୍ୟାଟ ନ ବାଜିବାରୁ କିପର ଧରିଥାଏ କାରଣ କିପର ଯଦି ବଲଟି ନ ଧରିବ ଖସି ଯାଇ ଚୌଉକା ହୋଇପାରିଥାଏ ସେଇଥିପାଇଁ କ୍ରିକେଟ ଆମ ଓଡ଼ିଶାର ସମସ୍ତେ ଛୋଟରୁ ବଡ଼ ପର୍ଯ୍ୟନ୍ତ ଖେଳନ୍ତି ଦେଖନ୍ତି କ୍ରିକେଟ ଖେଳକୁ ଲୋକ ଭଲ ପାଆନ୍ତି ସାରା ଭାରତରେ